ମୁଁ ଅନଲାଇନ୍ ଗେମ୍ ଖେଳୁଥିଲି ଟୁର୍ଣ୍ଣାମେଣ୍ଟ ପାଇ ଦିଲ୍ଲୀ ଯାଇଥିଲି ଆମେ ଚାରି ଲୋକ ଯାଇଥିଲୁ ସେଇଠି ଯାଇ କରି ଟୁର୍ଣ୍ଣାମେଣ୍ଟ ଜିତି କରି ଆସିଲୁ ପ୍ରାଇଜ୍ ଥିଲା ପଚାଶ ହଜାର ସେଇଠି ଗେମ୍ରେ ପୁରା ଲାଷ୍ଟ ଯାକ ବଞ୍ଚିଥିବାର ଅଛି ସେଇଠି ବଞ୍ଚି କରି ଲାଷ୍ଟ ଯାକ ୱିନର୍ ହେବାର ଅଛି ୱିନର୍ ହେଲେ ସେଇଠି ପ୍ରାଇଜ୍ ଦେବ କହିଥିଲେ ପ୍ରାଇଜ୍ ମିଶା ପାଇଛୁ ପଚାଶ ହଜାର ପାଇଛୁ ତା'ପରେ ଆମେ ସାଙ୍ଗମାନେ ଚାରି ଲୋକ ଯାଇଥିଲୁ ମୁଁ ଆଉ ମୋ ତିନି ସାଙ୍ଗ ଯାଇଥିଲେ ଯାଇ କରି ଗେମ୍ ଜିତିଥିଲୁ ଆମର ପବ୍ ଜି ବେଶୀ ସେଟା ଦରକାର ସେଟା ଖେଳିବା ପାଇଁ ଆମେ ବେଶୀ ଆଗ୍ରହ ଅଛୁ ସେଟା ଖେଳି କରି ସେଟା ଜିତିଥିଲୁ